ଓଡ଼ିଆ ଭାଷାର ସାଧାରଣ ଭୁଲ୍ ହେଲା ସମ୍ବଲପୁରୀ ଲୁକ ସମ୍ବଲପୁରୀ କହୁଚନ୍ କଟକିଆ ଲୁକ କଟକି ଆଉ ଭଞ୍ଜନଗର ଲୁକ ଭଞ୍ଜନଗର ହିସାବରେ କହୁଛନ୍ ଯେହେତୁ ଆଞ୍ଚଳିକ ଭାଷାଟା ସମାନ ହେଉନାହିଁ ତେଣୁକରି ଓଡ଼ିଆ ଭାଷାଟା ସମସ୍ତଙ୍କର ସମାନ ହେଉନାହିଁ କେହି କାହା ସହିତ କଥାବାର୍ତ୍ତା ଠିକ୍ ଭାବରେ ହେଇପାରୁନାହାଁନ୍ତି ଯଦି ଏହାର ଗୋଟିଏ ସମାଧାନ କରାଯାଆନ୍ତା ଆଉ ସମସ୍ତେ ଗୋଟିଏ ଭାଷାରେ କଥା ହୁଅନ୍ତେ ବା ଓଡ଼ିଆ ଭାଷାରେ ତ କଥା ହେଉଛନ୍ କିନ୍ତୁ ସମସ୍ତଙ୍କର ଲାଙ୍ଗୁଏଜ୍ ଯଦି ସମାନ ହୁଅନ୍ତା ତା'ହେଲେ ସମସ୍ତେ ଠିକ୍ ଭାବରେ କଥା ହେଇପାରନ୍ତେ ଆଉ ଓଡ଼ିଆ ଭାଷାର ସମାଧାନ ହେଇପାରନ୍ତା